ହୋଟେଲ ଓ ଢାବା ବାହାରେ ଯେଉଁ ଲୋକମାନେ ନିତି ଦିନିଆ ଠେଲା ବିଭିନ୍ନ ପ୍ରକାର ଠେଲା ଗାଡ଼ି ମାଧ୍ୟମରେ ଖାଦ୍ୟ ଲୋକମାନଙ୍କ ପାଇଁ ପରଷିଥା'ନ୍ତି ବା ଲୋକମାନଙ୍କୁ ଦେଇଥା'ନ୍ତି ସେମାନେ ଅତି ପସନ୍ଦର ସହିତ ଲୋକମାନଙ୍କୁ ପ୍ରିପେୟାର କରି ଦେଇଥା'ନ୍ତି କାରଣ ସବୁ ଜିନିଷ ଦେବା ପାଇଁ ସୁନ୍ଦର ଭାବରେ ସେମାନେ ସଜାଇଥା'ନ୍ତି ପ୍ଳେଟ ଗୁଡ଼ିକ ପରଷିବା ପାଇଁ ଯତ୍ନ ନେଇଥାଆନ୍ତି ସଫା ସୁତୁରା ରଖି ଥା'ନ୍ତି ତ' ଲୋକମାନଙ୍କୁ ପସନ୍ଦ ଲାଗିଥାଏ ଏବଂ ଲୋକମାନଙ୍କର ପସନ୍ଦ ଗୁଡ଼ିକ ହେଲା ଯେ କିପରି ଭଲ ଖାଦ୍ୟ ଖାଇବା ଏବଂ ଶରୀର ସୁସ୍ଥ ରଖିବା